ଆମ ଅଞ୍ଚଳରେ ବିଭିନ୍ନ ପ୍ରକାର ପକ୍ଷୀ ତ ଦେଖିବାକୁ ମିଳନ୍ତି ଯେମିତି କି କାଉ କୋଇଲି ଶୁଆ ସାରି ବଗ ଚିଲ ଏମିତି ବିଭିନ୍ନ ପ୍ରକାରର ପକ୍ଷୀ କିନ୍ତୁ ମୋର ହେଉଛି ଶୁଆ ଭାରି ପସନ୍ଦ କାହିଁକି ନା ଇଏ ଗୋଟିଏ ଗୃହପାଳିତ ପକ୍ଷୀ ଘରେ ରଖିଲେ ୟାର ବହୁତ ମହତ୍ତ୍ଵ ବଢ଼ିଥାଏ ଆଉ ୟାକୁ ଆମେ ଭାରି ପ୍ରିୟରେ ପାଳିଥାଉ କାହିଁକି ନା ଇଏ ଯେଉଁ ଡାକେ ୟା ଡାକିବାଟା ମୋତେ ଭାରି ଶୁଣିବା ପାଇଁ ଭଲ ଲାଗେ ଯଦି ବି ପଡ଼ୋଶୀ ଘରର କାହାର ଶୁଆ ଥାଏ ତା'ହେଲେ ମୁଁ ଯାଇକି ତା'ପାଖରେ ଠିଆ ହୋଇଯାଏ ଆଉ ସେ ମୋତେ ଡାକେ ମୋତେ ସେହିଟା ଭାରି ଭଲ ଲାଗେ ଦେଖିବା ପାଇଁ